ବୌଦ୍ଧ ଜିଲ୍ଲାରେ ବହୁତ କଳାରୂପ ତଥା କାରିଗରୀ ରହିଛି ସେଥି ଭିତରୁ ଗୁଡ଼ବେଲିପଦର୍ର ତମ୍ବା ନାଗ ଅନନ୍ୟ ତମ୍ବା ନାଗ ତିଆରି ଲାଗି ଭାରତର ପ୍ରସିଦ୍ଧ ହୋଇପାରିଛି ଯେନ୍ଟାକି ଇନର୍ ଗୋଟିଏ କଳା ଓ ସଂସ୍କୃତିକୁ ଦେଖାସି କି କଳା ଆର୍ ସଂସ୍କୃତି ଆମର ପୂର୍ବ ପିଢ଼ିରୁ ଚାଲି ଆସିଛି ଯେନ୍ଟାକି ବର୍ତ୍ତମାନ ବି ଚାଲିଛି ଆର୍ ଆଗକେ ବି ଚାଲିବାର୍ ସମ୍ଭାବନା ଅଛି ଇଟାର୍ ସଂରକ୍ଷଣ ଲାଗି ସରକାର ମଧ୍ୟ ବହୁତ ପଦକ୍ଷେପ ନେଇଛନ୍ ଯେଉଁଥିରୁ ଗୋଟେ ହେଲା ତମ୍ବା ନାଗ ତିଆରି କରବାର୍ ଇତିହାସ କେ ବହୁ ଇତିହାସରେ ସ୍ଥାନ ଦେଇଛନ୍ ଯାର୍ ଫଳରେ ଇଟାର୍ ଇତିହାସ ସବୁଦିନ ଲାଗି ଆମର ହେଇ ରହିଯିବା